ହ୍ୟାଲୋ ସମୟରେ କିନ୍ତି ଅଛ ଆଉ ଭଲ ଅଛ ହଁ ଆଉ କେଉଁଠି ଅଛ ଏବେ ଅ ହ ହଉ ତୁମର ଆଉ ଜଣେ ଅଛନ୍ତି ହଉ ଆଉ ଏଇଠି ଆସିଲା ବେଳେ କେତେ ସମୟ ଲାଗିବ ଆଚ୍ଛା ହଁ ଆଉ ମୁଁ ଆପଣ ଆସିବି ଥାନ୍ତେ ମୋତେ ଟ୍ରେନ୍ ବୁକିଂ ଟ୍ରେନ୍ ଷ୍ଟେସନ୍ ଛାଡ଼ିବାକୁ ଅହ ଆପଣ ଅନ୍ୟଜଣକୁ ଛାଡ଼ିକି ଆସିବେ କେତେ ସମୟ ଲାଗିବ ଆପଣଙ୍କୁ ଘଣ୍ଟାଟିଏ ହଁ ଘଣ୍ଟାଟିଏ ଭିତରେ ଆସିଥିଲେ ହେଇଥାନ୍ତା କି ମୋର ଟ୍ରେନ୍ ମିସ୍ ହେଇଯିବ ଆପଣ ଯଦି